ମୋ ଘର ଚାରିପଟ ଯାକ ଅପରିଷ୍କାର ରଖିବା ପାଇଁ ମୁଁ ଦେବି ନାହିଁ କାରଣ ଅପରିଷ୍କାର ରହିଲେ ଘରେ ମଶା ମୂଷା ମାଛି ଇତ୍ୟାଦି ଘରେ ରହିବେ ସେଥିପାଇଁ ମୁଁ ଅପରିଷ୍କାର କରିବିନି ଅପରିଷ୍କାର ଜିନିଷ ସବୁ ଡଷ୍ଟବିନରେ ଆଣି ପକେଇବି ଘର ଚାରିପଟଯାକ ସଫାସୁତୁରା ରଖିବି ଆଉ ମଳତ୍ୟାଗ କଲେ କରିବା ପାଇଁକି ମନାକରିବି ଘର ଚାରିପଟଯାକ ମଳତ୍ୟାଗ କରିବା ପାଇଁକି ମନାକରିବି ମୁଁ ଚାରିପଟଯାକ ଗଛ ଗଛ ଜନ୍ତୁଯନ୍ତା ଗଛ ପତ୍ର ରହିଲେ ଜନ୍ତୁଯନ୍ତା ରହିବେ ସାପ ଫାପ ରହିବେ ସେଥିପାଇଁ ମୁଁ ସବୁ ପରିଷ୍କାର ପରିଚ୍ଛନ୍ନ କରିବି ଆସବାବପତ୍ର ପରିଷ୍କାର ପରିଚ୍ଛନ କରିବି ଘରର ଚଟାଣ ସବୁବେଳ ପାଇଁ ପରିଷ୍କାର ପରିଚ୍ଛନ୍ନ କରିବି ଘରର ଜିନିଷ ସୁରକ୍ଷିତ ରଖିବି ଘରର ମଇଳା ସବୁ ଡଷ୍ଟବିନରେ ନେଇକି ପକେଇବି ଏହିସବୁ କାମ କରିବି ଘରର ମଇଳା ଚାରିପଟଯାକ ନେଇ ଘରର ମଇଳା ପରିଷ୍କାର ପରିଚ୍ଛନ୍ନ କରି ରଖିବି ଘରରେ ଅପରିଷ୍କାର ରହିବ ନାହିଁ ସବୁତକ ଜିନିଷ ପରିଷ୍କାର ପରିଚ୍ଛନ୍ନରେ ରହିବ ସେଥିମଧ୍ୟରୁ ମୁଁ ଅପରିଷ୍କାର ଜିନିଷକୁ ନେଇ ଡଷ୍ଟବିନରେ ପକେଇବି କିମ୍ବା ବାରିଆଡ଼େ ଗାତ ଖୋଳି ପୋତିଵି କିମ୍ବା ପୋଡ଼ିଦେବି ଏହିସବୁ କରିବା ଦ୍ୱାରା ଘରର ପରିବେଶ ସୁସ୍ଥ ଓ ସତେଜ ରହିବ